ଓଡ଼ିଆ ଭାଷା ସହଜ ଆଉ ସୁନ୍ଦର ବି ସରଳ ଏମିତିରେ ବି ଲୋକ ଓଡ଼ିଆ ଲୋକମାନେ ଆମ ଲୋକମାନେ ଓଡ଼ିଆ ଲୋକୁ ବହୁତ ପସନ୍ଦ କରନ୍ତି ଆଉ ଏମିତିରେ କଣ ହିନ୍ଦୀ ଲୋକମାନେ କି ବଙ୍ଗାଳି ଲୋକମାନେ ହୁଅ କି ତେଲଗୁ ସେ ସମସ୍ତ ଓଡ଼ିଆ ଭାଷାକୁ ବି ସହଜରେ ବି ବୁଝି ବି ପାରନ୍ତି